ପାଞ୍ଚ ଦୁଇ ଦୁଇହଜାର କୋଡ଼ିଏ ଦୁଇ ତିନି ଦୁଇହଜାର ଚବିଶ କୋଡ଼ିଏ ଛଅ ଦୁଇହଜାର ତେଇଶ ତେଇଶ ସାତ ଦୁଇହଜାର ଏକୋଇଶ ଆଠ ଛଅ ଦୁଇହଜାର ଉଣେଇଶ